ଆମ ବଗିଚାରେ ମୁଁ ବହୁତ ଗଛ ବ୍ୟବହାର କରିଥାଏ ଯାହା ଦ୍ୱାରା ମାନେ ଫୁଲ ଗଛ ଫଳ ଗଛ ପନିପରିବା ଫୁଲ ଗଛ ଲଗାଇବା ଦ୍ୱାରା ଯେପରି ଗେଣ୍ଡୁ ଚମ୍ପା ମଲ୍ଲି ଟଗର ଏସବୁ ଲଗାଇବା ଦ୍ୱାରା ମୁଁ ନିଜକୁ ବହୁତ ଖୁସି ଅନୁଭବ କରେ ଆଉ ଗଛର ମଧ୍ୟ ବହୁତ ଯତ୍ନ ନିଏ ଯାହା ଦ୍ୱାରା ମୋ ପଡ଼ୋଶୀ ଲୋକମାନେ ଠାକୁର ପୂଜା କରିବାରେ ତାଙ୍କର କାମରେ ଆସେ ସେ ଆମ ଘରକୁ ଆସି ଫୁଲ ମଧ୍ୟ ନେଇଥାନ୍ତି ଏହାଦ୍ୱାରା ସେ ବି ଉତ୍ସାହିତ ହୋଇଥାନ୍ତି ଯେ ଗଛ ଲଗାଇବା ପାଇଁ ମୁଁ ଫଳ ଚାଷ ବି କରେ ଯେପରି ଆମ୍ବ କମଳା ପିଜୁଳି ଏ ଗୁଡ଼ା ହିଁ ଗଛ ଲଗାଇବା ଦ୍ୱାରା ଆମ ନିଜେ ବ୍ୟବହାର କରିଥାଉ ମଧ୍ୟ ପଡ଼ୋଶୀମାନଙ୍କୁ ବି ମଧ୍ୟ ଦେଇଥାଉ ତା'ପରେ ପନିପରିବା ପନିପରିବା ଚାଷ କରିବା ଦ୍ୱାରା ମାନେ ବାଇଗଣ ଟମାଟୋ ଜହ୍ନି ଏହିପରି ଲେମ୍ବୁ ଲେମ୍ବୁ ଚାଷ କରିବା ଦ୍ୱାରା ଖରା ଦିନେ ଲେମ୍ବୁ ପଣା କରିକି ମଧ୍ୟ ଖାଇଥାଉ ପିଇଥାଉ ତା'ପରେ ପଡ଼ୋଶୀ ମାନେ ବି ଉତ୍ସାହିତ କରି ନେଇଥାନ୍ତି ନିଜେ ବି ସେମାନେ ହେଉଛନ୍ତି ମାନେ ଗଛ ଦେଖି ତାଙ୍କ ନିଜେ ବି ସେ ନିଜେ ବି ଗଛ ଲଗାଇଥାନ୍ତି ଆଉ ଏସବୁ କରିବା ଦ୍ୱାରା ଅଧିକ ଫଳ ହେବା ଦ୍ୱାରା ମୁଁ ନିଜେ ନେଇ ମାର୍କେଟରେ ବି ବିକ୍ରି କରିଥାଏ